ଆମ ଖୋର୍ଦ୍ଧା ଜିଲ୍ଲାରେ ସାଧାରଣତଃ କୃଷି ଉପରେ ନିର୍ଭର କରି ଚଳନ୍ତି ଯଥା ଧାନ ଗହମ ମୁଗ ବିରି କୋଳଥ ଚାଷ ହୁଏ ଏଠାରେ ଲୋକମାନେ ବିକିବା ସେହି ସବୁ ଧାନ ଗହମ ସବୁ ବିରି ମୁଗକୁ ବିକ୍ରି କରି ଚଳନ୍ତି ଆଉ ଏଠାରେ ମଧ୍ୟ ଆମର ଅଛି କଳକାରଖାନା ଅଛି ଏଠାରେ ଲୋକମାନେ କଳକାରଖାନା କାମ କରି ପରିବାର ପୋଷନ୍ତି ଆଉ ଏଠି ମଧ୍ୟ ଛୋଟ ବଡ଼ ହୋଟେଲ ଅଛି ହୋଟେଲ କରି ଲୋକମାନେ ପରିବାର ଚଳାନ୍ତି ଏଇଟା ଖୋର୍ଦ୍ଧା ଆମ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଗାମୁଛା ଖୋର୍ଦ୍ଧା ଗାମୁଛା ହେଲା ପ୍ରସିଦ୍ଧ ଏଥିରେ ଦିଅଁ ଦେବତା ଠାକୁରଙ୍କ ପାଖରେ ସବୁ ଗାମୁଛା ପୂଜା ହୁଏ ଆଉ ଏଠାରେ ମଧ୍ୟ ଖୋର୍ଦ୍ଧାରେ ଆମ ଏଠାରେ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କଂସା ବାସନ ତିଆରି ହୁଏ ଏଥିରେ ଲୋକମାନେ ବିକିକି ଚଳନ୍ତି